ହ୍ୟାଲୋ ଆମ ବଲାଙ୍ଗୀର ପଶ୍ଚିମ ଓଡ଼ିଶାରେ ଆମେ ବହୁତ ପର୍ବପର୍ବାଣୀ ବନେଇଥାଉ ସେଥିରୁ ନୂଆଖି ପର୍ବ ବହୁତ ପଶ୍ଚିମ ଓଡ଼ିଶାବାସୀଙ୍କୁ ବହୁତ ଖୁସି ପର୍ବ ପଶ୍ଚିମ ଓଡ଼ିଶାବାସୀର ବହୁତ ଖୁସି ହେଉଛି ଆଉ ଭଲ ହେଉଛି ନୂଆଖାଇ ନୂଆଖାଇ ତିହାର ଆମେ ଆମ ଗ୍ରାମରେ ମନେଇଥାଉ ନୂଆଖାଇ ଆମେ ଆମର ସବୁ ବଡ଼ ସାନ ଭାଇ ଭଉଣୀମାନଙ୍କୁ ଆମେ ପୂଜା କରୁ ଆମେ ବଡ଼ ଭାଇ ଭାଇ ସା ଭାଇମାନଙ୍କୁ ଆମେ ଜୁହାର ମୁଡ଼ିଆ ସବୁ କରିଥାଉ ଓ ଆମ ଗ୍ରାମରେ ବହୁତ ନୃତ୍ୟ ବା ଡ଼୍ୟାନ୍ସ ବି ହୋଇଥାଏ ସେଥିରୁ ଆମେ ବହୁତ ମନ ମୁକ୍ତ କରିଥାଉଁ ଓ ଆମ ଗାଁର ବଡ଼ ସାନ ଭାଇ ଭଉଣୀ ବି ଡ଼୍ୟାନ୍ସ କରିବାରେ ବହୁତ ଭଲ ପାଆନ୍ତି ତେଣୁ ଆମେ ଆମ ଗାଁର ଯେଉଁ ଦାଦା ଭାଇ ଭଉଣୀ ଅଛନ୍ତି ସେମାନଙ୍କୁ ଆମେ ଯେଉଁ ନୂଆଖି ଭେଟ୍ଘାଟ୍ ହୋଇଥାଏ ଆମେ ବହୁତ ଭଲ ଭାବରେ ଆମେ ତାହାକୁ ସମ୍ମାନ ବା ଜୁହାର କରିଥାଉ